ମୋର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହେଉଛି ସିଦ୍ଧାନ୍ତ ମହାପାତ୍ର ଅନୁଭବ ମହାନ୍ତି ସିଦ୍ଧାନ୍ତଙ୍କୁ ମୁଁ ମୋତେ ମୋର ବହୁତ ଭଲ ଲାଗେ କାହିଁକି ତାଙ୍କ ପାରିବାରିକ ଫିଲ୍ମ କରୁଛନ୍ତି ଆଉ ମୋ ଅନୁଭବ ହେଉଛି ଡେଙ୍ଗା ହେଇକି ତାଙ୍କର ପାଖରେ ବର୍ଷା ବହୁତ ଭଲ ଲାଗେ ଆଉ ସବ୍ୟସାଚୀ ଓ ଅର୍ଚିତାକୁ ବାହା ହେଇଛନ୍ତି ସେ ଭଲ ଫିଲ୍ମ କରେ ତାଙ୍କର ଫିଲ୍ମରେ ସବୁ ଫାଇଟିଙ୍ଗ ଅଛି ମୋତେ ବହୁତ ପସନ୍ଦ ସେଥିପାଇଁ ମୁଁ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ବହୁତ ଭଲ ପସନ୍ଦ କରେ